ଆମର ପଶୁପକ୍ଷୀମାନଙ୍କ ପାଇଁ ଗୃହପାଳିତ ପଶୁ ପାଇଁ ଆମେ ଯତ୍ନ ନେବା ପାଇଁ ଆମର ଏଠି ଗାଁ ଗହଳିରେ ସମସ୍ତେ ଲୋକମାନେ ଅଛନ୍ତି ଆମେ ତାଙ୍କୁ ଯେତିକି ଆମର ଘାସ ପଡ଼ିବା ଅଛି ତ ଆମେ ସେଠିକି ନେଇ ତାଙ୍କୁ ଚରେଇବା ପାଇଁ ଇଏ କରିଥାଉ କିନ୍ତୁ ଯେବେ ଯେବେ ବର୍ଷ ଆମର ଅଧିକା ଆଗକୁ ଯାଉଛି ପିଢ଼ି ଆମର ସେତେ ଆମର ପୃଥିବୀରୁ ଘାସଲତା ଏମିତି ନଷ୍ଟ ହୋଇଯାଉଛି ତ ସମସ୍ତେ ଏବେ ଆଜିକାଲି ଘର କରି ଘାସ ପଡ଼ିଆକୁ ସବୁ ଘର କରିକି ତାଙ୍କର ଚଳିବା ବ୍ୟବସ୍ଥା କରିଦେଉଛନ୍ତି କିନ୍ତୁ କେହି ଏଇଟା ଭାବୁନାହାନ୍ତି କି ଆମେ ଯୋଉଠି ଚଳୁଛେ ପଶୁପକ୍ଷୀଙ୍କର କ'ଣ ହେଉଛି ଆମେ ଗଛ ହାଣି ଦେଉଛେ ପକ୍ଷୀ ରହିବେ ତାହେଲେ କୋଉଠି ତ ଘର ଆମେ କରିଦେଉଛେ ଗାଈମାନଙ୍କୁ ଛାଡ଼ି ଦେଉଛନ୍ତି ବାହାରେ ତ ଗାଈମାନେ ବି କେମିତି ରହିବେ ତ ଗାଈମାନଙ୍କୁ ବାଧ୍ୟ ହୋଇକି କି ପଶୁପକ୍ଷୀମାନଙ୍କୁ ବାଧ୍ୟ ହୋଇକି ତାଙ୍କୁ ପ୍ଲାଷ୍ଟିକ୍ ଜଳ ଏଗୁୁଡ଼ା ସବୁ ବ୍ୟବହାର କରିବାକୁ ପଡ଼ୁଛି ଗାଁ ଗାଁରେ ଲୋକମାନେ ଯତ୍ନ ନେଉଛନ୍ତି ସତ କିନ୍ତୁ ସହରାଞ୍ଚଳରେ ଯୋଉ ଗାଈମାନେ ବାହାରେ ବୁଲୁଛନ୍ତି କି କୁକୁରମାନେ ଯିଏ ଯୋଉ ପଶୁପକ୍ଷୀମାନେ ହୁଅନ୍ତୁ ବାହାରେ ଯିଏ ବୁଲୁଛନ୍ତି ତାଙ୍କୁ ତ ଆମର ଯତ୍ନ ନେବାକୁ କେହିନାହାନ୍ତି ଆଉ ସହରାଞ୍ଚଳରେ ତ ଏମିତି ଘାସ ପଡ଼ିଆ ବି ନାହିଁ ଯେମିତି ଗାଁ ଗହଳିରେ ଅଛି ତ ସହରାଞ୍ଚଳରେ ଦେଖିବାକୁ ଗଲେ ସବୁଆଡ଼େ ଘର ହୋଇ କି କଳକାରଖାନା ଏମିତି ଦେଖିବାକୁ ପଡ଼େ ଆଉ କଳକାରଖାନା ଦୂଷିତ ଜଳବାୟୁ ଯାହାବି ସବୁ ଜଳରେ ନିଷ୍କାସିତ କରିଦେଉଛନ୍ତି ତ ଗାଈମାନେ ସେହିମାନଙ୍କୁ ବି ଅଧିକା ରୋଗରେ ବି ପଡ଼ୁଛନ୍ତି ଆଉ ଆମର କହିବାକୁ ଗଲେ ପ୍ଲାଷ୍ଟିକ ଜରି ବିଭିନ୍ନ ଟାୟାର ଫାୟାର ସେସବୁ ଖାଇକି ତାଙ୍କୁ ତ ଖାଇବା ପାଇଁ ମିଳୁନି ବାଧ୍ୟ ହୋଇ ସେମାନେ ସେଇଆକୁ ଖାଇକି ରୋଗାକ୍ରାନ୍ତରେ ପଡ଼ୁଛନ୍ତି ଆଉ ତାଙ୍କର ବ୍ୟବସ୍ଥା ଚିକିତ୍ସା କରିବା ପାଇଁ ତ କେହି ଲୋକ ନାହାନ୍ତି ଆମ ଗାଁ ଗାଁରେ ସେଇଟା ହେଲେ ଲୋକ ଅଛନ୍ତି ଚିକିତ୍ସା କରିଦେବେ କିନ୍ତୁ ଏଇଟା ବୁଝିବାକୁ ପଡ଼ିବ ନା ସେଥିପାଇଁ କୌଣସି ଖରାପ